ଓଡ଼ି ଓଡ଼ିଶାର ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଜୀବନ ଘଟଣା ଏବଂ ମାଇଲ ଖୁଣ୍ଟକୁ କିପରି ପାଳନ କରନ୍ତି ଯେମିତିକି ମିଠା ମିଠା ବନାଇକି ବାଣ୍ଟି ପାରନ୍ତି ଯେମିତି ଲାଇଟ୍ ଲାଗନ୍ତି ବଫେଟ୍ରେ ବଫେ ସିଷ୍ଟେମ୍ ଯେମିତି ହୁଏ ଭୋଜିରେ ଭୋଜି ବି ଯେମିତି ବଣ୍ଟା ହୁଏ ଏବଂ ବହି ବହି ଯୁଉଡ଼ା କ ବାଣ୍ଟନ୍ତି ମିଠାଇ ମାନେ ମିଠା ଯେମିତି ବାଣ୍ଟନ୍ତି ବନାଇକି ଏବଂ ସେଇଟା ଆମର ଗୁରୁତ୍ୱପୂର୍ଣ୍ଣ ଜୀବନର ଘଟଣା ଏବଂ ମହିଳା ଖୁଣ୍ଟକୁ ପାଳନ କରନ୍ତି ମିଠା ମିଠା ମିଠା ଯେମତି ମିଠା ପର୍ବ ଆସେ ଆମର ପର୍ବ ହୋଇଥାଏ ବହୁତ ପ୍ରକାର ମିଠା ବନାହେଇ ଥାଏ ବନାଇଥାନ୍ତି ଏବଂ ବିକିଥାନ୍ତି ବି ରଥଯାତ୍ରା ହଉ ବା ଯେତିକି ବି ପର୍ବପର୍ବାଣି ଅଛି ସବୁରି ପିଠା ପଣା ଦଉଛନ୍ତି ଦରକାର ପଡ଼ିଥାଏ ଭୋଜିରେ ଭୋଜି ବଣ୍ଟନ ଭୋଜି ବଣ୍ଟନରେ ଲୋକମାନେ ଖାଇବାକୁ ଆସିଥାନ୍ତି ତ ଯେମିତି ମନ୍ଦିର ପ୍ରତିଷ୍ଠା ହେଲା ବା କାହାର କ'ଣ ଭୋଜି ହେଲା ଡାକିଥିବେ ବାହାଘର ଭୋଜି ହେଲା ସେଥିରେ ଏଠି ଆସିକିରି ଭୋଜି ବାଣ୍ଟନ୍ତି ଏବଂ ମନ୍ତ୍ର ପ୍ରଦେଶରେ ବି ଲୋକମାନଙ୍କୁ ଡାକିଥାନ୍ତି ଏବଂ ଭୋଜି ବାଣ୍ଟନ୍ତି